ଆମ ଅଞ୍ଚଳରେ ଆମ ପାଖରେ ଅଛି ରାମଚନ୍ଦ୍ରପୁର ଥାନା ଅଛି କିନ୍ତୁ ପାଖରେ ହୋଇଥିଲେ ବି ସେମାନେ ଆମର ପୋଲିସ୍ କିନ୍ତୁ ଅପରାଧୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଏବଂ ଦୁର୍ଘଟଣାରେ ବି ଦୁର୍ଘଟଣା ରୋକିବାରେ ବି ବହୁତ ପ୍ରକାର ବିଫଳ ହେଉଛି ଆମର ପାଖରେବି ଏନ୍ ଏଚ୍ ଟ୍ୱେଣ୍ଟି କୋଡ଼ିଏ ରହୁଛି ଆଉ ବହୁତ ପ୍ରକାର ଆକ୍ସିଡ଼େଣ୍ଟ୍ ହେଉଛି ଏବେ କିନ୍ତୁ ପୋଲିସ୍ ଟିକେ ଟିକେ ପ୍ରେଟୋଲିଙ୍ଗ୍ କରୁଛି ଆଉ ଚେଷ୍ଟା କରୁଛି ଆମର ଦୁର୍ଘଟଣା କିପରି ନ ହେଉ କିନ୍ତୁ ଆଗରୁ ବହୁତ ଦୁର୍ଘଟଣା ହେଉଥିଲା ଏବେ ଟିକେ କମ୍ ଅଛି ଆଉ ଆମର ଅପରାଧ ର ତ ସୀମା ନାହିଁ ଏତେବି ଆକ୍ଟିଭ୍ ନାହାନ୍ତି ଆମର ଗଣ୍ଡଗୋଳ ସରିଲା ପରେ କିମ୍ବା ବହୁତ ଏବେ ଚୋରି ଚୋରି ବହୁତ ବି ଲୋକଙ୍କୁ ଗଣ୍ଡଗୋଳ କେସ୍ ହେଉଛି କିନ୍ତୁ ପୋଲିସ୍ ଆମର ନିଷ୍କ୍ରିୟ ହୋଇ ବସିଛି ଆଉ ଏତେ ବି ସେ ଅପରାଧ ଉପରେ କୋଠର ହେଉଥିବା ଆମର ମନେ ହେଉନି ଏଠି ଜନସାଧାରଣ ନିଜକୁ ବହୁତ ସୁରକ୍ଷିତ ମନେ କରୁନାହାନ୍ତି ତେଣୁ ଆମର ଆଗରୁ ଆମେ ଜାଣିଥିଲୁ ଜଣେ ଭଲ ପୋଲିସ୍ ସେଇ ବିଶ୍ଵଜିତ ବେହେରା ଥିଲେ କିନ୍ତୁ ଏବେ ଆମର ଭଲ ଆଉ ଆମେ ଭାବୁଛୁ ଭଲ ବୋଲି ପୋଲିସ୍ ଏସ୍ ଆଇ କିମ୍ବା ଏଏସ୍ଆଇଙ୍କ ଦରକାର ଅଛି କିନ୍ତୁ ସେ ନାହାନ୍ତି ଆମେ ସେଥିପାଇଁ ନିଜକୁ ଅସୁରକ୍ଷିତ ମନେ କରୁଛୁ ଆମେ ଆମର ସରକାରଙ୍କୁ ଅନୁରୋଧ କରିବୁକି ଭଲ ଜଣେ ପୋଲିସ୍ ଏସ୍ ଆଇ କିମ୍ବା ଏ ଏସ୍ ଆଇ ଥାନାରେ ନୁଯୁକ୍ତି କରନ୍ତୁ ଯିଏକି ଅପରାଧ ଆଉ ଚୋରି ଚୋରି କିମ୍ବା ଦୁର୍ଘଟଣା ହେଉଛି ସେଥିପାଇଁ କଠୋର କାର୍ଯ୍ୟ ଅନୁଷ୍ଠାନ କାର୍ଯ୍ୟ ଅନୁଷ୍ଠାନ ନିଅନ୍ତୁ ଯାହା ଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ଯେପରିକି ଆମର ଆଗରୁ ବିଶ୍ଵଜିତ ବେହେରା ଥିଲେ ଯଦି ତାଙ୍କୁ ବି ଯଦି ନୁଯୁକ୍ତି କରିବେ ଆହୁରି ଭଲ ହେବ